କିଛି ଲୋକ ଆସୁଛନ୍ତି ତେଣୁ ମୋ ମା' କହିଲେ ହୋଟେଲରୁ କିଛି ଖାଦ୍ୟ ଅର୍ଡ଼ର୍ କରିବେ ତେଣୁ ଭାତ ଡାଲି ଚିକେନ ତରକାରୀ ଓ

ଫଳ ଜୁସ୍ ଆଣିଦେବେ ମୁଁ ଯେତେଥର ବି ଆପଣଙ୍କ ହୋଟେଲରୁ ଖାଦ୍ୟ ଅର୍ଡ଼ର୍ କରିଛି ସେଥିରେ ଠିକଣା ଥିଲା ହୁସ୍ତ ପୁଲି ସେ ଠିକଣାରେ ଆପଣ ଖାଦ୍ୟ ଡେଲିଭର୍ ଜରି କରି ଦେଇଥିଲେ ହେଲେ ମୁଁ ଏବେ ମୋ ପରିବାର ସହିତ ଭଞ୍ଜନଗରରେ ରହୁଛି ତେଣୁ ଏବେ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଛି ସେ ଖାଦ୍ୟକୁ ଆପଣ ମୁଁ ବର୍ତ୍ତମାନ ରହୁଥିବା ଭଞ୍ଜନଗର ଠିକଣାରେ ପହଞ୍ଚାଇ ଦେବି ଏବେ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିବି ସେଇ ଖାଦ୍ୟକୁ ବର୍ତ୍ତମାନର ଭଞ୍ଜନଗର ଠିକଣାରେ ପହଞ୍ଚାଇ ଦେବେ